ହ୍ୟାଲୋ ଆଉ ତିର୍ତୋଲ ରୁ ସତ୍ୟବ୍ରତ ରାଉତ କହୁଥିଲୁ ମୁଁ କହିଲି ଗୋଟେ ମୁଁ ଟ୍ରା କ୍ୟାବ୍ ବୁକ୍ କରିବାକୁ ଚାହୁଁଛି ଆମ ଫ୍ୟାମିଲି ପିକନିକ ଟୁର୍ ହବ ତ ଗୋଟେ ଗାଡ଼ି ବୁକିଂ କରିବାକୁ ଚାହୁଁଛିି ବଡ଼ କାର୍ ବୁକିଂ କରିବାକୁ ଚାହୁଁଛି ସେଥିରୁ ମ୍ୟାକ୍ସିମମ୍ କେତେ ଜଣ ଯାଇପାରିବେ ଆମର ତ ଟୋଟାଲ ଫ୍ୟାମିଲି ମେମ୍ବର ଆଠ ନଅ ଜଣ ତ ଆପଣ କୁହନ୍ତୁ ଗାଡ଼ି କାଗଜପତର ସବୁ ଠିକ୍ ଠାକ୍ ଅଛି ଡ୍ରାଇଭିଂ ଲାଇସେନ୍ସ ସବୁ ଠିକ୍ ଠାକ୍ ଅଛି ତ ଗାଡ଼ି ଓକେ ଅଛି ସେଇ ଆମର ଘର ସପରିବାର ସେଇ ସାତ ଆଠ ଜଣ ମିନିମମ୍ ଯିବୁ ଏ ସି ବସ୍ ତ ଏ ସି ଯେଉଁ ଏ ସି ଲାଗିଛି ତ ଗାଡ଼ିରେ ହଁ ହଁ ସେ ଏ ସି ଏ ସି ହେଲେ ହଁ ଏ ସି ଲାଗିଥିବା ଦରକାର ଫ୍ୟାମିଲି କୋଣାର୍କ ଚନ୍ଦ୍ରଭାଗା ପୁରୀ ଧଉଳିଗିରି ତା'ପରେ ଖଣ୍ଡଗିରି ଏମିତି ଭୁବନେଶ୍ୱର କଟକ ରୁଟ୍ ଦେଇ ତା'ପରେ ଢେଙ୍କାନାଳ ରୁଟ୍ ଦେଇ ତିନିଟା ରୁଟ୍ ଦେଇଯିବ ଆପଣ କ'ଣ କେତେ କ'ଣ ରେଟ୍ ନେବେ ଟିକେ ପ୍ଳିଜ କୁହନ୍ତୁ ଗୋଟେ ବଡ଼ କାର ଗାଡ଼ି ଦେଖନ୍ତୁ ଯେମିତି କିଛି ଅସୁବିଧା ନ ହଉଥାଉ ହୁଁ ନାଇଁ ତଥାପି ଭଲ ଡ୍ରାଇଭର ଗୋଟେ ଦେଖନ୍ତୁ ଯେ କି ମାନେ ସେ ଅନିଦ୍ରା ହେଇ ପାରୁଥିବାରୁ ପୁଣି ଯଦି ନିଦ ଫିଦ ଲାଗୁଥିବ ପୁଣି ଆମେ ଭଲ ଗୋଟେ ଭାଇ ଡ୍ରାଇଭର ଦେଖନ୍ତୁ ଯେ କି ମାନେ ରାତି ଅନିଦ୍ରା ପାରୁଥିବ ଟିକେ ହଁ ଟିକେ ଗାଡ଼ି ରେଟ୍ ତଥାବି କେତେ ଲାଗିବ ଏତିକି ବୁଲାବୁଲିରେ କେତେ କ'ଣ ଟାଇମ୍ ଲାଗିବ ଟାଇମ୍ ଲାଗିବ ତଥାପି ହୁଁ ଏପଟେ ତିନିଟା ରୁଟ୍ ଦେଇଯିବ ଆଉ

ତଥାପି କିଲୋମିଟର ହିସାବରେ ପଇସା ଆଉ ଗୋଟେ କିଲୋମିଟର ହିସାବରେ ତେର ଟଙ୍କା ଲେଖାଁ ଓହୋ କିଲୋମିଟର ତେର ଟଙ୍କା ଲେଖାଁ ଓହୋ ଯେତେ କିଲୋମିଟର ସେତେ ପଇସା ଆମେ ସେଇ ସଣ୍ଡେରେ ବାହାରିବୁ ରବିବାର ଦିନ ପୁରା ଭୋରୁ ଆ ମ୍ୟାକ୍ସିମମ୍ ଆଠ ନଅ ଜଣ ଫ୍ୟାମିଲି ମେମ୍ବର ବସି ଯିନ୍ତି ଆରାମରେ ବସି ଯାଇପାରୁଥିବେ କିଛି ଅସବିଧା ନାହିଁ ତ ଗାଡ଼ି ଏ ସି ହେରିକା ସବୁ ଠିକ୍ ଠାକ୍ ଅଛି ତ ନମ୍ବର ପ୍ଲେଟ ହରିକା ସବୁ ଠିକ୍ ଠାକ୍ ଅଛି ଗାଡ଼ି କିଛି ଅସୁବିଧା ହବନି ତ

ସ୍ଥାନୀୟ ଆମେ ଏଠି ଯିବୁ ଗୋଟେ ଯାଗାକୁ ବୁଲିବାକୁ ଆପଣ ଗାଡ଼ି କେଉଁଠି କ'ଣ ସବୁ ରଖିବେ ପାର୍କିଂ ଫାର୍କିଙ୍ଗ ତା ବାବଦରେ ବି ଆପଣ ଜାଣିନିଅନ୍ତୁ ଆମେ ଚନ୍ଦ୍ରଭାଗା ପାଖରେ ରହିବୁ କିଛି ସମୟ ତା'ପରେ କୋଣାର୍କ ପୁରୀ ପାଖରେ କିଛି ସମୟ ରହିବୁ ତ ସେଠି ଗାଡ଼ି ପାର୍କିଂ ପାଇଁ କେତେ କ'ଣ ଲାଗିବ କେତେ କ'ଣ ଖର୍ଚ୍ଚ ହଁ ହଁ ହଁ ତଥାପି ସେଇ ଭଳିଆ ଆଠ ନମ୍ବରରୁ କେତେ କ'ଣ ପୁଣି ପେମେଣ୍ଟ ନେବେ କୁହନ୍ତୁ ହଁ ସେଇ ଦଶ ଆଠ ହଁ ଆଠ ଦଶ ହଜାର ଦଶ ଲାଗିବ ଆଉ ଓହୋ ନାଇଁ ଆମର ଫାଷ୍ଟ ଆମେ ଯିବା ଏଇ କନକପୁର ଯେଉଁ ଆମର ପୁରୀ ଦେଇ ପୁରୀ ରୁଟ୍ରେ ଯିବା ଆମର ଏପଟରେ ତା'ପରେ କୋଣାର୍କ ଦେଇ ଚନ୍ଦ୍ରଭାଗା ଦେଇ ଆମେ ସେପଟେ ଯିବା ଆଉ ହଁ ଗାଡ଼ି ଗାଡ଼ି ପର୍ସନାଲ୍ ସେମିତି କିଛି ରିଜନ ନାହିଁ ତ ଗାଡ଼ି ଯଦି କେଉଁଠି କାଗଜ ପତର ଖରାପ ଥବ ପୁଣି ବାଟରେ ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ିବ ନା ନା ସେଥିପାଇଁ ମୁଁ ତ ଆପଣଙ୍କୁ ପଚାରୁଛି ଗାଡ଼ିର କିଛି କାଗଜ ପତର ଅସୁବିଧା ଅଛି କି ନାହିଁ ଆପଣ ଟିକେ ଡ୍ରାଇଭର ପଚାରିକି କନଫର୍ମ ହୁଅନ୍ତୁ ଭଲ ଡ୍ରାଇଭର ଗୋଟେ ଦେଖନ୍ତୁ ଯେ ହଁ ଟୁରିଷ୍ଟ ପ୍ଲେସ ଅଛି ହଉ ସେ ଭଲ ଭଲ ଯାହାବି ଗାଡ଼ି ପାର୍କିଂ କରିବ ତା'ର କୋଠି ଅସୁବିଧା ଯେନ୍ତି ନ ହୁଏ

ସେମିତିଆ ଗାଡ଼ି ଆଉ ଗାଡ଼ି ଆପଣ ଟିକେ ଗାଡ଼ି ଦେଖିକି ଆଣନ୍ତୁ ଗାଡ଼ି କେଉଁଠି ଅସୁବିଧା ନାହିଁ ତ ଗାଡ଼ି ମଳିବା ଇଏରେ ହଉ ହଉ